ଏଇ ବୁଲାବୁଲି ଆସିଥିଲି ହଁ ସମସ୍ତେ ଭଲ ହଁ ସବୁ ପାଠ ପଢ଼ୁଛନ୍ତି ଆଉ ତୁମ ଖବର କେମିତି ଯିବା ଯିବା ଗଲେ ଭଲ ହୁଅନ୍ତା ଗୋଟେ ଇଏ ବି ଦେଖି ବୁଲାବୁଲି ହୁଅନ୍ତି କିଛି ଗୋଟେ ପ୍ରବନ୍ଧ ବି ଲେଖିକି ସେଇଟା ହୁଅନ୍ତା ନା ସେମିତି କିଛି କାମ ନାହିଁ

ମୁଁ ବି ସେଇଟା ଭାବୁଛି ଯେ ଶିମିଳିପାଳ ଯେହେତୁ ଆମର ଅଭୟାରଣ୍ୟ ନା ଆଉ ସେଇଠି ବହୁତ ପଶୁପକ୍ଷୀ ବି ମୁଁ ଶୁଣିଛି ବହୁତ ପଶୁପକ୍ଷୀ ବି ବହୁତ ଅଛନ୍ତି ବାଘ ଭାଲୁ ସିଂହ ବହୁତ ଅଛନ୍ତି ଆଉ ଯାଇଥିଲେ ଭଲ ହୁଅନ୍ତା ତାଙ୍କୁ ଦେଖି ଆସିଥାଆନ୍ତେ କିଛି ଗୋଟେ ଆମେ ବନ୍ଦନା କରିକି ଆମର ପ୍ରବନ୍ଧ ଭଲିଆ କିଛି ଗୋଟେ ରଚନା କରିଥାନ୍ତେ ହଁ ଯେଟିକି ତ ଡେଭ୍ଲପ୍ ହୋଇଛି ଆଉ ଟିକିଏ ଅଧିକା ଡେଭ୍ଲପ୍ ହୋଇଥାନ୍ତା ଟିକିଏ ଯଦି ଯାଇକି ଯଦି କିଛି ଗୋଟେ ପ୍ରବନ୍ଧ ତା'ର ରଚନା କରିକି ଯଦି ନ୍ୟୁଜ୍ ଫ୍ୟୁଜ୍ ପେପର୍ ଫେପର୍ରେ ଛାଡ଼ିଥାନ୍ତେ ଯେତିକି ଡେଭ୍ଲପ୍ ହୋଇଛି ଆଉ ଟିକିଏ ଡେଭ୍ଲପ୍ ହୋଇଥାନ୍ତା ଆଉ ସରକାର ବ୍ୟବସ୍ଥାରେ ଆଉ ଟିକିଏ ବ୍ୟବସ୍ଥା କରଥାନ୍ତେ ସରକାର ବି ହଁ ଠିକ୍ ଅଛି ଯିବା ତ ତେବେ ଆଉ ତେବେ କାଲି ଯିବା ଯାଇକି ହେଲା ତେବେ ବାଘ ଭାଲୁ ସବୁ ଦେଖି ଆସିବା ଆଉ ତାଙ୍କ ବିଷୟରେ ବି କିଛି କାଲି ଦଶଟା ସକାଳୁ ବାହାରି ଯିବା

ହଉ ଠିକ୍ ଅଛି କାଲି ସକାଳୁ ବାହାରିବା କାଲି ସକାଳୁ ବାହାରିକି ଶୀଘ୍ର କାମ ଦାମ ଟିକିଏ ସାରିଦେବ ସାରିଦେଇକି କାଲି ସକାଳୁ ବାହାରିଯିବା ବାହାରିଯାଇକି ଏତେ ବଡ଼ ଜାଗା ବି ବୁଲିକି ଆସିବା ପାଇଁ ଟିକିଏ ଟାଇମ୍ ଲାଗିବ ନା ସେଇଥିପାଇଁ ସକାଳୁ ଯିବା ସକାଳୁ ଯାଇକି ବୁଲିବୁଲାକି ଆସିବା ହଁ ଠିକ୍ ଅଛି